ହ୍ୟାଲୋ ବାପା ନମସ୍କାର ହଁ ଭଲ ଅଛି ଆଉ ଆଉ କ'ଣ କରୁଥିଲ ତୁମେ

ହଁ

ହଁ ହେନ୍ତି ଚାଲିଛି ଆଉ ହଁ ପଢ଼ୁଛି ଗାଁକୁ ଏବେ ଛୁଟି ହେବାର ଅଛି ତ ଆର ମାସରେ ଛୁଟି ହେବାର ଅଛି ଆଉ ଯିବି ଖରା ତ ହେଲାଣି ଜୋର୍ରେ ଆର ମାସରେ ଛୁଟି କରି କହୁଥିଲେ କ'ଣ ଛୁଟି କରିବେ ଦଶ ବାର ଦିନ ଯିବି ଆଉ ଆଉ କ'ଣ ହଁ ରହିବି ଯାଇକି ବୁଲାବୁଲି କରି ଟିକିଏ ଆସିବି ଆଉ ଆଉ କ'ଣ ଖାଇଛ କ'ଣ ବିଲକୁ ଆଉ ତା'ହେଲେ ଘରକୁ ଗଲେ ବୋଉକୁ କହିବ ଟିକିଏ ଥଣ୍ଡା ଫଣ୍ଡା କି କ'ଣ ଗ୍ଲୁକୋଜ୍ ପାଣି ଟିକିଏ ଦେବ ଖରା ଯେଉଁ ଭଳିଆ ହେଉଛି ମୁଣ୍ଡ ଫୁଣ୍ଡ ବୁଲେଇବ

ଖାଲି ପଖାଳକୁ ଆଉ କ'ଣ ଖାଇଥିଲ ଆଉ ଘରେ ସମସ୍ତେ କ'ଣ କରୁଥିଲେ

ଆଉ ସମସ୍ତଙ୍କ ଆଉ ସମସ୍ତଙ୍କ ଦେହପା ସବୁ ଭଲ ଅଛି ହଁ ହଁ ଆଉ ବର୍ଷା ହୋଇଥିଲା